ମୋତେ ଚିତ୍ରାଙ୍କନ ଶିଖିବାକୁ ଇଚ୍ଛା ଅଛି ହେଲେ ହେଲେ ମୋତେ ଭଲ ସ୍କୁଲ ମିଳିନି ସେଥିପାଇଁ ମୁଁ ଚିତ୍ରାଙ୍କନ ଶିଖିପାରିନାହିଁ ଯଦି ଭଲ ସ୍କୁଲ ମିଳେ ତା'ହେଲେ ମୁଁ ଭବିଷ୍ୟତରେ ଚିତ୍ରାଙ୍କନ ଭଲ ଶିଖିପାରିବି ସରକାର ମଧ୍ୟ ଯଦି କିଛି ସାହାଯ୍ୟ କରିବେ ତା'ହେଲେ ଭବିଷ୍ୟତରେ ଗୋଟିଏ ଚିତ୍ରାଙ୍କନ ମଧ୍ୟ ହେବି ଘରେ ମଧ୍ୟ ଚିତ୍ରାଙ୍କନ କରିପାରିବି ଓ ଘର ଲୋକଙ୍କମାନଙ୍କ ପାଇଁ ମଧ୍ୟ ପେଟ ପୋଷି ପାରିବି ଏବଂ ମୁଁ ଚେଷ୍ଟା କରୁଛି ଘରେ ଚିତ୍ରାଙ୍କନ କରିବାକୁ ଘରେ ମଧ୍ୟ ଚିତ୍ରାଙ୍କନ କରୁଛି ଆଗକୁ ମଧ୍ୟ କରୁଥିବି